କଳା ଏବଂ ହସ୍ତଶିଳ୍ପୀ ଏହା ମଣିଷ ଜୀବନରେ ଉନ୍ନତି ଆଣିଥାଏ କାରଣ ଏହାଦ୍ୱାରା ଗୋଟିଏ ମଣିଷ କେବେ ହେଲେ ବି ଅକାମି ହୋଇ ରହିବ ନାହିଁ ଯେଉଁମାନେ ବା ଯେଉଁ ଲୋକମାନେ ଙ୍କ ମଧ୍ୟରେ କଳା ଓ ହସ୍ତଶିଳ୍ପୀର ବା ଉତ୍ପାଦନରେ ଉତ୍ପାଦନରେ ସେମାନେ କିଛି ଜାଣିଛନ୍ତି ସେମାନେ କେବେ ହେଲେ ବି ଗୋଟେ ଜାଗାରେ ବସି ରହିପାରିବ ନାହିଁ ଯେପରିକି ଉଦାହରଣ ସ୍ୱରୂପ ମୁଁ ନିଜେ ମୋ ଭିତରେ ଗୋଟିଏ କଳା ଅଛି ଯେ ମୁଁ କଲର୍ ପେନସିଲ୍ରେ ବା କଲର୍ରେ ଗୋଟିଏ ଯେକୌଣସି ଜାଗାରେ କାନ୍ଥରେ ହେଉ ବା ବହିରେ ହେଉ ମୁଁ ଯେକୌଣସି ବଢ଼ିଆ ବଢ଼ିଆ ଚିତ୍ର ଅଙ୍କନ କରିପାରେ ଏହାଦ୍ୱାରା ଏହି ନୃତ୍ୟ ବା ଏହି ଏହି କଳା ଦେଖିକିନା ମୋତେ ବହୁତ ଜାଗାରୁ ବହୁତ ଲୋକମାନେ ମୋତେ ଆସ ମୋତେ ମୋ ପାଖରେ ଆସୁଛନ୍ତି ଏବଂ ମୋତେ ଡାକୁଛନ୍ତି ବିବାହ ଘରେ ବା କୌଣସି ଜାଗାରେ କୌଣସି ଡ୍ରଇଂ କରିବାକୁ ହେଲେ ମୋତେ ଡାକୁଛନ୍ତି ମୋତେ କହୁଛନ୍ତି ଯେ ଆସେ ମୋ ଘରେ ଏଇ ଡିଜାଇନ୍ଟା କରିଯା ବା ଏହା ମୋ ଘରେ ଏହି ଏହି ଗୋଟେ ଚିତ୍ର ଅଙ୍କନ କରିଯା ଏବଂ ତାହା ପରିବର୍ତ୍ତେ ମୋତେ ସେମାନେ ଅର୍ଥ ମଧ୍ୟ ଦେଉଛନ୍ତି ଓ ମୋ ପରିବେଶରେ ବା ଆମ ଘର ପାଖରେ ଗୋଟିଏ ଭାଇ ଅଛି ସେ ମଧ୍ୟ ତା' ସେ ହସ୍ତଶିଳ୍ପରେ ଅତ୍ୟନ୍ତ ଉନ୍ନତ ସେ ସେ ବଢ଼ିଆ ବଢ଼ିଆ ମୂର୍ତ୍ତି ବନାଉଛନ୍ତି ସେ ମଧ୍ୟ ବହୁତ ଟଙ୍କା ରୋଜଗାର କରୁଛିି